କୃଷି କ୍ଷେତ୍ରରେ ଆମର ପ୍ରମୁଖ ଧାରା ହେଉଛି ଜଳସେଚନ ଧାନ ବା ଆଉ ପନିପରିବା ହେଉ ସବୁଥିରେ ଜଳସେଚନର ଆବଶ୍ୟକତା ଅଛି ଠିକ ସମୟରେ ଜଳ ଦେଲେ ଗଛ ହୃଷ୍ଟପୃଷ୍ଟ ହୁଏ ତା ଦେହରେ ଜୈବିକ ଖତ ବି ଦେବା ଜରୁରୀ ଏବେ ସବୁ ଫସଲ ଅମଳ ହେଲା ବେଳକୁ ଆମର ଯାନ୍ତ୍ରିକକରଣ ଏବେ ଧାନର ଆମର ଯେଉଁ ଧାନ ଚାଷ ହେଉଛି କି ପନିପରିବା ଚାଷ ହେଉଛି ସେଥିରେ ଘାସ ବାଛିବାକୁ ଯନ୍ତ୍ର ମିଳୁଛି ଧାନ କାଟିବା ପାଇଁ କି ବି ଯନ୍ତ୍ର ମିଳିଗଲାଣି ଆଉ ସବୁଠୁ ମୁଖ୍ୟ ହେଲା ଜଳସେଚନ ଠିକ ସମୟରେ ଜଳ ଦେଲେ ଧାନ ଗଛଟି ଠିକ ଭାବରେ ହେବ ଆଉ ଧାନଟା ଭଲ ଫଳ ହେବ ଠିକ ସମୟରେ ଯଦି ପିଡ଼ିଆ ଦେଇ ଦେଲେ ଜୈବିକ ପିଡ଼ିଆ ହେଉ ବା ବାହାର ପିଡ଼ିଆ ହେଉ ଯେକୌଣସି ପିଡ଼ିଆ ବି ଦେବା ଠିକ ସମୟରେ ପୋକ ମରା ଔଷଧ ପକେଇବା ଧାନ ଚାଷଟା ଭଲ ହେଇପାରିବ ଆଉ ଜଳ ସେଚନ ହେଲା ତାର ମୁଖ୍ୟ ଧାରା ଏବେ ସବୁ ଧାନ ଅମଳ ହେଇଗଲା ପରେ ଆମ ଯେତବେଳେ ପାଚି ଯାଉଛି ତାକୁ ବି ଏବେ ଆଉ କେହି ଲୋକ ଯାଇକି କାଟିବାକୁ ପଡ଼ୁନାହିଁ ସେଇଟା ଯନ୍ତ୍ର ଦ୍ୱାରା କଟା ହେଉଛି କଟା ହେଇକି ବିଲରୁ ବୁହା ହେଇକି ଆସୁଛି ସେଇ ବିଲରେ ବି ଅମଳ ହେଉଛି ନଡ଼ା କୁଟା ଆସୁଛି ସେ ନଡ଼ା କୁଟା ଗୁରାକୁ ବି ଆମର ବିଭିନ୍ନ କାମରେ ଲାଗି ପାରୁଛି ଯେମିତିକି ଯେକୌଣସି ଜିନିଷ ତିଆରି କରୁଛେ ସେ ନଡ଼ାଗୁଡ଼ାକ ବି ବିଲରେ ଲୋକ ଜଳେଇ ଦେଉଛନ୍ତି ସେଇଟାକୁ ଆଣିକିରି ଆମେ ବିଭିନ୍ନ କାମରେ ଲଗେଇ ପାରୁଛୁ ଗୋରୁ ଖାଇ ପାରୁଛନ୍ତି ଖତ ବି ହେଇ ପାରୁଛି ଆଉ ଜୈବିକ ଖତ ଦ୍ୱାରା କ'ଣ ଗଛଟା ହୃଷ୍ଟ ପୃଷ୍ଟ ହେଉଛି ସେଇଥିପାଇଁ ଜୈବିକ ଖତ ବେଶୀ ତିଆରି ହେଇ ଯାଉଛି ସେଇଟା ଗଛକୁ ବେଶୀ ହୃଷ୍ଟପୃଷ୍ଟ କରୁଛି ଏବଂ ନୂତନ ପ୍ରଣାଳୀରେ ଯେଉଁ ଚାଷ ହେଉଛି ଜୈବିକ ଖତର ଆବଶ୍ୟକତା ହେଉଛି ଜମି ବିକିରଣର ଆବଶ୍ୟକତା ହେଉଛି ଆଉ କୃଷି ଚାଷ ଯେଉଁ ହେଉଛି ଲୋକମାନେ ଏବେ ଆଉ ଚାଷ କରିବାର ଆଗ୍ରହ ବେଶୀ ବେଶୀ ତ କେହି କରୁନାହାଁନ୍ତି ଯେତିକି ଚାଷ ବି ହେଉଛି ସେଇ ତା'ର ମୁଖ୍ୟ କାରଣଟା ଜଳସେଚନ ସେଥିପାଇଁ ସରକାର

ସୁବିଧା କରଦେଇଛନ୍ତି ତେଣୁକରି ଚାଷୀମାନଙ୍କୁ ବି ବିଭିନ୍ନ ପ୍ରକାର ଉପକରଣ ବି ଦିଆଯାଉଛି ତାଙ୍କୁ ବି ଧନ ରାଶି ବି ଦିଆଯାଉଛି କେମିତି ସୁବିଧାରେ ଚାଷ କରିପାରିବେ ସମସ୍ତଙ୍କ ବିଲକୁ ଜଳର ସୁବିଧା ବି ହେଇପାରୁଛି ତେଣୁକରି ଏବେ ଚାଷ କଲେ ବହୁତ ଲାଭ ହେବ ଜଣେ ଚାଷୀ ପାଇ ପାରୁଛି